ଗାଁ ଅଞ୍ଚଳମାନେ ଆମର୍ ନେତା ମନ୍ତ୍ରୀମାନେ ବହୁତ୍ ପଇସାପତ୍ର ସବୁ ସବୁ ଖାଇବି ନଉଅନ୍ ବହୁତ୍ ପଇସା ଗୁଁଲିଆ ଘାଣ୍ଟା ହଉଛି ଓ ଆମର୍ ଶିକ୍ଷା ଶିକ୍ଷା ବହୁତ୍ ଅଭାବ୍ ହଉଛି ଆମର୍ ପରିବେଶ୍ରେ ଶିକ୍ଷା ବିନା ଗୋଟେ ଛୁଆଟେ ଯେମତା କି ଉନ୍ନତି କରବା ଯେନ୍ ମାଷ୍ଟ୍ରମାନ ଯୋଉଛନ୍ ସେମାନେ ନା ପଢ଼ାବାର୍ ସେମାନେ ଶୋଉଛନ୍ ଯାଇକରି ସେ କାମ୍ କରିବାକୁ କହୁଛନ୍ ପଢ଼ା ଲିଖା କିଛି ନାହିଁ ଖାଲି ଯିବେ ଆରୁ ସେନ୍ କାମ କରିବେ ସେ ତାକର୍ ମାଷ୍ଟ୍ରର୍ର ଗୋଡ଼୍ ଚିପିବେ ଆରୁ ଗଛେଁ ପାଣି ଦେବେ ପାଠ ଏଇଠି ଥୋଡ଼େ ନା ହେବା ଆରୁ କାଣା ସେଇଟା ତ ଗଲା ଟିଚର୍ମାନଙ୍କ କଥା ଛାଡ଼ ହେ ଯେନ୍ ଆମର୍ ସ୍ୱାସ୍ଥ୍ୟ ନି ଯିବା ସ୍ୱାସ୍ଥ୍ୟ ଆମର୍ କାଣା ହେଉଛେଁ ସ୍ୱାସ୍ଥ୍ୟ ଯେନ୍ ଡ଼ାକ୍ତରମାନେ ଆଉଛନ୍ ସେମାନେ ଆମର୍ କିଛି ନାଇଁ ନବାରେ ସିଲେଇ ଗୋଟେ ଆକ୍ସିଡ଼େଣ୍ଟ୍ ହେଲା ଲୋଗ୍ ଟେ ବୋଲେ ତାର୍ ଟ୍ରିଟ୍ମେଣ୍ଟ୍ ତା'ର ଯଦି ସିଲେଇ ତା'ର ସିଲେଇ କରି ନାଇ ଆଇବାର୍